ବାର ହଜାର ଦୁଇଶହ ବୟାଅଶୀ ବାଇଶ ହଜାର ଦୁଇଶହ ବୟାଲିଶ ପନ୍ଦର ହଜାର ତିନଶହ ପଇଁଚାଲିଶ ଚଉଦ ହଜାର ଦୁଇଶହ ପଞ୍ଚାଅଶୀ କୋଡ଼ିଏ ହଜାର ଦୁଇଶହ ବତିଶ